ଆମ ଅଞ୍ଚଳର ବିଶିଷ୍ଟ ବା ଭଲ ହୋଟେଲ ଗୋଟେ ହେଉଛି ପ୍ରଶାନ୍ତି ହୋଟେଲ ଏବଂ ଏକ ରେଷ୍ଟୋରାଣ୍ଟ ହେଉଛି ମହାପାତ୍ର ରେଷ୍ଟୋରାଣ୍ଟ ଯେଉଁ ପ୍ରଶାନ୍ତି ହୋଟେଲ ର କି ତା ର ଫେମସ୍ ହେଉଛି ବା ପ୍ରସିଦ୍ଧ ଦହି ପଖାଳ ଦହି ପଖାଳ ସାଙ୍ଗକୁ ତାଙ୍କର ବାଇଗଣ ଭଜା ବଡ଼ି ଚୁରା ମାଛ ବେସର ଭଜା ମାଛ ଏବଂ ତା ସହିତ କିଛି ପୋଡ଼ ପିଠା ବହୁତ ପ୍ରସିଦ୍ଧ ହୋଇଥାଏ ଏବଂ ମହାପାତ୍ର ରେଷ୍ଟୋରାଣ୍ଟର ପ୍ରସିଦ୍ଧ ହେଲା ଆଳୁଦମ କୁ ଦହିବରା ଏବଂ ତା ସହିତ ପ୍ରସିଦ୍ଧ ସିଙ୍ଗଡ଼ା ସେହି ମହାପାତ୍ର ରେଷ୍ଟୋରାଣ୍ଟର ପ୍ରସିଦ୍ଧ ତା ସହିତ ଏକ ବର୍ଷା ଢ଼ାବାରେ ମଧ୍ୟ ବହୁତ ସୁନ୍ଦର ଖାଇବାର ଅଛି ତା ର ପ୍ରସିଦ୍ଧ ଖାଦ୍ୟ ହେଲା ଦହି ପଖାଳକୁ ସଜନା ଛୁଇଁ ଭଜା ଏବଂ ମାଛ ଭଜା ଏବଂ ଆଳୁ ଓ ପୋଟଳ ଭଜା ତା ର ବହୁତ ଭଲ ଖାଦ୍ୟ ଅଟେ